ପଶୁମାନଙ୍କର ଚରିବା ପାଇଁ ସବୁଜ ଘାସ ପଡ଼ିଆ ଉପଲବ୍ଧ ନାହିଁ ଏବେ ଯେଉଁଭଳି ଭାବରେ ଲୋକମାନଙ୍କର ସଂଖ୍ୟା ବଢ଼ୁଛି ତ ସବୁ ଜାଗା ସମସ୍ତଙ୍କର ଘର ଫର ହେଇଯାଉଛି ତ ଆଗକାଳରେ ଗଛ ଘାସ ଫାଶ ପଡ଼ିଆ ଯେଉଁଭଳିଆ ସବୁ ଥିଲା ଏବେ କିଛି ସେହିଭଳିଆ ଘାସ ପଡ଼ିଆ ଦେଖିବାକୁ ମିଳୁ ନାହିଁ ଯେଉଁଭଳି ଭାବେ ସେଥିପାଇଁକିନା ଗାଈମାନଙ୍କୁ ଓ ପଶୁମାନଙ୍କୁ ଖାଇବା ପାଇଁକିନା ଘାସଫାଶ କିଛି ମିଳୁ ବି ନାହିଁ ଖରାପ ଜଳବାୟୁ ବି ହେଉଛି ଭଲରେ ବର୍ଷା ହେଉନି ଆଉ ତାଙ୍କୁ ବହୁତ ଅସୁବିଧା ହେଉଛି ତ ସେମାନେ ରାସ୍ତାଘାଟ ବାରିଫାରି ସବୁଆଡ଼େ ପଶିଯାଉଛନ୍ତି ରାସ୍ତା କଡ଼ରେ ଯେଉଁଭଳି ଭାବରେ ପ୍ଲାଷ୍ଟିକ୍ ଅଳିଆ ଆବର୍ଜନା ସବୁ ପକେଇକିନି ପଳାଉଛନ୍ତି ପଲିଥିନ୍ ବଗେରା ତ ଗାଈମାନଙ୍କୁ ଖାଇବାକୁ ବି ମିଳୁନଥିଲା ବେଳେ ସେମାନେ ସେ ପ୍ଲାଷ୍ଟିକ୍ ଜରି ଫରିକୁ ଖାଇ ଦେଉଥାନ୍ତି ଭୋକ ବିକଳରେ ତ ଯାହା ଫଳଭାବରେ ସେମାନଙ୍କୁ ବି ବହୁତପ୍ରକାର ରୋଗ ବି ହୋଇପାରୁଛି ଗାଈମାନେ ବହୁତପ୍ରକାର ରୋଗ ସମ୍ମୁଖୀନ କରୁଛନ୍ତି ତାଙ୍କର ପେଟ ଫୁଲିଯାଉଛି ସେମାନେ ରୋଗରେ ପଡ଼ୁଛନ୍ତି କେତେକ ମରି ବି ଯାଉଛନ୍ତି ରାସ୍ତା କଡ଼ର ଅଳିଆ ଆବର୍ଜନାକୁ ଖାଇକିନା ସେମାନେ ତାଙ୍କର ଭୋକ ମେଣ୍ଟାଉଛନ୍ତି ତ ଏହିଭଳି ଭାବରେ ସେ ପଶୁମାନେ ବହୁତପ୍ରକାର ଅସୁବିଧା ସମ୍ମୁଖୀନ ହଉଛନ୍ତି ତ ପଶୁମାନଙ୍କର ସୁବିଧା ପାଇଁକିନା ଆମେ କିଛି ଆମେ ତାଙ୍କ ପାଇଁକିନା ପାଣି ଫାଣି ଯୋଗାଇ ପାରୁନାହୁଁ ସେମାନେ ପାଣି ବି ପିଇ ପାରୁନାହାନ୍ତି ଆଉ ଭୋକ ବିକଳରେ ସେମାନେ ଇଆଡ଼େ ସିଆଡ଼େ ବୁଲୁଛନ୍ତି ତ ଯେଉଁଭଳି ଭାବରେ ପଶୁମାନେ ଏଭଳି ହେଉଛନ୍ତି ତାଙ୍କର ଦେହ ବି ବହୁତ ଖରାପ ହେଉଛି ତ ତାଙ୍କର ଦେହ ଖରାପ ଯୋଗୁଁ ବହୁତପ୍ରକାର ଅସୁବିଧା ବି ହେଉଛି ରାସ୍ତା କଡ଼ରେ ପଶୁମାନେ ମରିକି ପଡ଼ୁଛନ୍ତି ତ ଏଇଭଳିଆ ସବୁ ରୋଗ ଦେଖିବାକୁ ମିଳୁଛି